ଭାଇ ଆପଣଙ୍କ ପାଖରେ ହାଫ୍ ସୁ ଅଛି ଟିକେ ଦେଖାଇବେ ଆଠ ନମ୍ବର୍ ବ୍ଲାକ୍ର ଟିକେ ସ୍ନିକର୍ସ୍ ଭଳିଆ ଦେଖାନ୍ତୁ ହଁ ଆଉ କିଛି ନାହିଁ ଭେରାଇଟି ବ୍ଲାକ୍ର ନହେଲେ ବ୍ଲାକ୍ କଲର୍ର ହିଲ୍ କିଛି ଅଛି ହଁ ଦେଖାନ୍ତୁ ଟ୍ରାଏ କରିହେବ ଏଇଟା କେତେ ଅଛି ପ୍ରାଇସ୍ ବ୍ଲାକ୍ର ଆଉ କିଛି ସ୍ନିକର୍ସ୍ ହେରିକା ଆଠ ନମ୍ବରରେ ଆଉ କ'ଣ ଅଛି ନହେଲେ ଦେଖାନ୍ତୁ ଓ ତା'ହେଲେ ଏହି ଯେଉଁ ବ୍ଲୁ କଲର୍ଟାର ପ୍ରାଇସ୍ କେତେ ଅଛି ଆଉ କମିବ ନାହିଁ ରେଟ୍ ଆଉ ଟିକେ କମାନ୍ତୁ ମୁଁ ତ ବ୍ଲାକ୍ କଲର୍ର ସ୍ନିକର୍ସ୍ ଖୋଜୁଥିଲି ସେଇଟା ନାହିଁ ଆଉ ଏଇଟା ଟିକେ କମାନ୍ତୁ ଆହୁରି ଆଉ କ'ଣ ଅଛି କି ଟିକେ ଦେଖାଇବେ ଆଠ ନମ୍ବର୍ ଘର ପିନ୍ଧା ପିନ୍ଧି ସ୍ଳିପର୍ କିଛି ଅଛି ଟିକେ ଦେଖାଇବେ ଆଠ ନମ୍ବର୍ ଏହି ପିଙ୍କ୍ କଲର୍ଟା କେତେ ଅଛି ହେଉ ଏଇଟା ଆଉ ସେ ବ୍ଲୂ କଲର୍ର ହିଲ୍ଟା ଦେଇ ଦିଅନ୍ତୁ ଆଉ ଟୋଟାଲ୍ କେତେ ହେଲା ଏହି ନିଅନ୍ତୁ ଏଇଟା ରଖନ୍ତୁ